ଖୋର୍ଦ୍ଧା ଜିଲ୍ଲାରେ ମୁଖ୍ୟତଃ ପରିବହନ ବିକଳ୍ପଗୁଡିକ ହେଲା ସିଟି ବସ୍ ମୋ ବସ୍ ଘରୋଇ ବସ୍ ଆଉ ଅଟୋ ସାଇକେଲ ଇତ୍ୟାଦିରେ ବାଇକ୍ ଇତ୍ୟାଦିରେ ଯିବା ଆସିବାର ସୁବିଧା ଅଛି ଘରୋଇ ବସ୍ ଆଉ ସିଟି ବସ୍ ରେ ଯିବା ଆସିବା କରିବାରେ କଲେଜ ଡାକ୍ତରଖାନା ଇତ୍ୟାଦିରେ ଯିବା ଆସିବା ଘରୋଇ ବସ୍ ଆମର ଘରୋଇ ବସ୍ ରେ ଟାଇମ୍ ଅନୁସାରେ ଘରୋଇ ବସ୍ ଯିବା ଆସିବା କରେ ଭୁବନେଶ୍ଵର ଗଲେ ଭୁବନେଶ୍ଵରରେ ଟ୍ରେନ ଅଛି ଆଉ ବିମାନ ବନ୍ଦର ମଧ୍ୟ ଲୋକ ଦୂର ଦୂର ଦୂର ଯିବା ପାଇଁ ବିମାନ ବନ୍ଦରରେ ଆଗୁଆ ଟିକେଟ୍ କରନ୍ତି ଘରୋଇ ଘରୋଇ ବସ୍ ଆଉ ମୋ ବସ୍ ରେ ଲୋକ ସୁବିଧାରେ ଯିବାଆସିବା କରନ୍ତି ଲୋକ କଲେଜ ଗଲେ କି ଅନ୍ୟମାନେ ଯେଉଁ ମାନଙ୍କର ଘରେ ଗାଡ଼ି ଅଛି ବାଇକ୍ ଅଛି ସେମାନେ ଘରେ ଗାଡ଼ିରେ ବା ବାଇକ୍ ରେ ଯିବାଆସିବା କରନ୍ତି ପିଲାମାନେ ମଧ୍ୟ ସାଇକେଲରେ କଲେଜ ଯାଆନ୍ତି ଏସବୁ ଥିରେ ମୋ ବସ୍ ଆଉ ଘରୋଇ ବସ୍ ସାହାଯ୍ୟ କରେ